ମୋର ପ୍ରିୟ ଅଭିନେତା ଅନୁଭବ ମହାନ୍ତି ତାଙ୍କ ସବୁ ଫିଲ୍ମ ମୋତେ ବହୁତ ଭଲ ଲାଗିଛି ଏବଂ ତାଙ୍କୁ ନାୟକରେ ଦେଖିବାକୁ ଯେତେ ଭଲ ଲାଗେ ଖଳନାୟକରେ ବି ଦେଖିବାକୁ ବହୁତ ବହୁତ ଭଲ ଲାଗେ ଏବଂ ତାଙ୍କୁ ଯେମିତି ରୋଲ୍ ଦେବ ସେ କରିକି ଦେଖେଇ ଦେବେ ଏବଂ ତାଙ୍କର ଗୀତଗୁଡ଼ାକ ବହୁତ ଭଲ ଲାଗେ ମନ ଛୁଆଁ ଗୀତଗୁଡ଼ାକ ଏବଂ ତା'ର ଯୋଉ ଆକ୍ଟିଂଟା କରନ୍ତି ବହୁତ ଭଲ ଲାଗେ ଆଉ ଯେତେବେଳେ ତାଙ୍କେ ଆକ୍ଟିଂ କରନ୍ତି ସେତେବେଳେ ମାନେ ଯେଉଁ କାନ୍ଦର ଭାବିଲେ କାନ୍ଦି ହେବ ନ ହେଲେ ହସିବା ଯୋଉ ଆକ୍ଟିଂ କରନ୍ତି ଯେତେବେଳେ ହସି ହସି ଗଡ଼ି ଯିବ ଏମିତି ସବୁ ଭଲ ଲାଗିଲା ନାୟକ ଅନୁଭବ ମହାନ୍ତିଙ୍କର ବହୁତ ଭଲ ଲାଗେ ଉଦାହରଣ ସ୍ୱରୂପ ଗୋଟେ ଶୁଆ ଗୋଟେ ଶାରୀ ଫିଲ୍ମ ଦେଖିକି ତ ମୁଁ ବହୁତ କାନ୍ଦିଛି ମୋତେ ଅନୁଭବକୁ ବହୁତ ଭଲ ଲାଗେ